ଟେଲିଭିଜନ ରେ ମୋର ପ୍ରିୟ ସୋ ହେଉଛି ରଜ କୁଇନ ଏହା ଜି ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇଥାଏ ଏହା ଏକ ରିୟାଲିଟି ସୋ ଯେଉଁଠାରେ ଝିଅମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ଯେମିତି ଚକୁଳି ପିଠାରେ କେତୋଟି କଣା ସମୁଦ୍ର ମଧ୍ୟରେ କଣ ଅଛି ମଶା କାମୁଡ଼ିଲେ କେଉଁ ରୋଗ ହୁଏ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ନାମ ଇତ୍ୟାଦି ପ୍ରଶ୍ନ ପଚରାଯାଏ ଓ ଝିଅମାନଙ୍କ ଭିତରେ ଥିବା ଲୁକାୟିତ କଳାକୁ ପ୍ରଦର୍ଶନ କରିବା ପାଇଁ ମଧ୍ୟ ସୁଯୋଗ ଦିଆ ଯାଇଥାଏ ଯେମିତି କି ଝୋଟି ଆଙ୍କିବା ନାଚିବା ଗୀତ ଗାଇବା ଇତ୍ୟାଦି ସେଥିପାଇଁ ଏହି ରିୟାଲିଟି ସୋ ଟି ମୋତେ ବହୁତ ଭଲ ଲାଗେ